ହଁ ମ୍ୟାଡ଼ାମ୍ ନମସ୍କାର ଆପଣ ଲକ୍ଷ୍ମୀପ୍ରିୟା ଦୋକାନରୁ କହୁଛନ୍ତି ତ ଆଚ୍ଛା ମୋର ଏଇଠି ଆପଣ ଜାଣିଥିବେ ଏଇ ଆମ ମାର୍କେଟ୍ ଉପରେ ଗୋଟେ ବଡ଼ ଢାବା ଅଛି ହଁ ଏବେ ନୂଆ ମୁଁ ସେଇଟା ଖୋଲିଛି ତ ସେଇଠି ଆମର ବହୁତ ବହୁତ ଗ୍ରାହାକ ଆସନ୍ତି ତ ତା ଆମ ଢାବା ପାଇଁ ମୁଁ କିଛି ଗୋଟିଏ ସାମଗ୍ରୀ ନେବା ପାଇଁ ଚାହୁଁଛି ଯେଉଁଟାକି ଚାଉଳ ମୋର କିଣିବାର ଅଛି ପ୍ରତି ମାସ ତା ବିଷୟରେ ମୋର ଜାଣିବାର ଅଛି ଆପଣଙ୍କ ଦୋକାନରେ କେଉଁ କେଉଁ ପ୍ରକାରର ସବୁ ଚାଉଳ ମିଳୁଛି ଦେଖନ୍ତୁ ମ୍ୟାଡ଼ମ୍ ମୋର ତ ବହୁତ ଗୁଡ଼ାଏ ପରିମାଣରେ ନେବାର ଅଛି କାହିଁକିନା ଏଇଟା ବଡ଼ ବଡ଼ ହୋଟେଲ୍ ମୁଁ ଗୋଟେ ଖୋଲୁଛି ତ ସେଥିପାଇଁ ମୁଁ ଜାଣିବାକୁ ଚାହୁଁଛି ଯେ ଆପଣଙ୍କ ଚାଉଳ ଯେଉଁ ଆପଣଙ୍କଠୁ ମୁଁ ନେବି ସେଥିରେ କିଛି ଗୋଡ଼ି ମିଶାମିଶି ଯେମିତି କିଛି ଖରାପ ସେମିତି କିଛି ମାନେ ମୁଁ ପଛରେ କିଛି ଖରାପ ଅନୁଭବ କରିବିନି ତ ଆପଣଙ୍କ ଦୋକାନରୁ ଚାଉଳ ନେଇଛି ବୋଲି ଆଜ୍ଞା ମ୍ୟାଡ଼ାମ୍ ମୁଁ ବି ଶୁଣିଥିଲି ଅନ୍ୟ ମାନେ ଅନ୍ୟ ଢାବାରେ ଯେଉଁମାନେ ସମସ୍ତେ ଆପଣଙ୍କ ଦୋକାନରୁ ବି ଚାଉଳ ଆଣନ୍ତି ସେସବୁ ଶୁଣିକି ହିଁ ମୁଁ ଆପଣଙ୍କ ସହିତ କଥା ହେବି ବୋଲି

ତ ମୁଁ ଏଇଟା ଏବେ ଜାଣିବାକୁ ଚାହୁଁଛି କି ଯେଉଁ ସମସ୍ତେ ନେଉଛନ୍ତି ସେ ତ କିଛି କମ୍ପ୍ଲେନ୍ ତ କିଛି ଏ ପର୍ଯ୍ୟନ୍ତ ଆସିନି ନହେଲେ ଆପଣଙ୍କ ଦୋକାନର ନାଁ ବି ଅଛି ସେଥିପାଇଁ ହିଁ ମୁଁ ଆପଣଙ୍କ ପାଖରେ ପହଞ୍ଚିଲି ଆଉ ମ୍ୟାଡ଼ାମ୍ ଦେଖନ୍ତୁ ମୋର ଭଲ ଭଲ ପରିମାଣରେ ଆଉ ଭଲ କ୍ୱାଲିଟିର ଚାଉଳ ଦରକାର ଯେଉଁଟାକି ମୋର ମୋ ଦୋକାନକୁ ଯେଉଁ ଗ୍ରାହାକ ଆସିବେ କିମ୍ବା ମୋ ଢାବାକୁ ଯେଉଁ ଗ୍ରାହାକ ଆସିବେ ମୁଁ ଚାହୁଁନି ସେମାନେ ଅସନ୍ତୁଷ୍ଟ ହୋଇକି ଫେରନ୍ତୁ କିମ୍ବା ଆଉ ଥରେ ଆମ ଢାବାକୁ ଆସିବାକୁ ପସନ୍ଦ ନ କରନ୍ତୁ ସେଥିପାଇଁ ଯଦି ଆପଣ ଭଲ ଚାଉଳ ମୋତେ ଦେବେ ତା'ହେଲେ ମୁଁ ଆପଣଙ୍କଠୁ ମୋ ଢାବା ପାଇଁ ମାସିକ ଯେତେବି ପରିମାଣର ଚାଉଳ ଦରକାର ପଡ଼ିବ ମୁଁ ଆପଣଙ୍କଠୁ ନେଇପାରିବି ହଁ ମ୍ୟାଡ଼ାମ୍ ମୁଁ ବି ସେଇଟା ହିଁ ଚାହୁଁଛି ଭଲ ଭଲରେ ମୁଁ ଚାଉଳ ଭଲ ପରିମାଣ ଭଲ କ୍ଵାଲିଟିର ମିଳିଲେ ମୋର ଚିହ୍ନରେ ମୋର ମ୍ୟାଡ଼ାମ୍ ତଥାପି ମାସକୁ ମୋତେ ତିନିରୁ ଚାରି କୁଇଣ୍ଟାଲ୍ ଦରକାର ଆଜ୍ଞା ଆଉ ମ୍ୟାଡ଼ାମ୍ ଆପଣ ଯେଉଁ ଡେଲିଭେରି ଦେବେ ତ ତା'ର ଚାର୍ଜ୍ଟା ଆପଣ ମୋ ମୁଁ ଦେବି ନା ଆପଣ ନିଜେ ସେଇଟା ଆପଣଙ୍କ ଇଏରୁ କରିବେ ଆପଣଙ୍କ ଦୋକାନ ତରଫରୁ ଆଚ୍ଛା ମ୍ୟାଡ଼ାମ୍ ଠିକ୍ ଅଛି ଆପଣ ମୋତେ ଭଲସେ ମାନେ ଯଦି ଭଲ ଜିନିଷ ଦିଅନ୍ତି ତା'ହେଲେ ମୋ ମାଧ୍ୟମରେ ମୁଁ ଅନ୍ୟ ଢାବାମାନ ମାନେ ଅନ୍ୟ ଢାବାରେ ଯେଉଁମାନେ ମାଲିକମାନେ ଅଛନ୍ତି ସେମାନଙ୍କୁ ନେଇକି ବି ଆପଣଙ୍କ ଦୋକାନ ପାଖରେ ଚିହ୍ନ କରାଇଦେବି ଯେଉଁଟାକି ଆପଣଙ୍କର ସୁବିଧା ହେବ ସେମାନେ ଆପଣଙ୍କ ଦୋକାନରୁ ହିଁ ସବୁ ଜିନିଷ ତାଙ୍କ ହୋଟେଲ୍ ପାଇଁ ତାଙ୍କ ସେହି ସବୁ ସାମଗ୍ରୀ ଯାହା ତାଙ୍କର ଢାବା ପାଇଁ ଦରକାର ସେ ଆପଣଙ୍କଠୁ ହିଁ ନେବେ